କୋରାପୁଟ ଜିଲ୍ଲାରେ ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯାହାକି ଦଶହରା ରଥଯାତ୍ରା ଅନେକ କିଛି ଚୈତ ପର୍ବ ବହୁତ କିଛି ଆମ କୋରାପୁଟ ଜିଲ୍ଲାରେ ହୋଇଥାଏ ଏବଂ ଏହି କୋରାପୁଟ ଜିଲ୍ଲାର ଜଣେ ସହିଦ ହେଇକି ଯାଇଥିଲେ ଯିଏକି ସହିଦ ଲକ୍ଷ୍ମଣ ନାୟକ ସେ ମଧ୍ୟ ଆମ କୋରାପୁଟ ଜିଲ୍ଲା ପାଇଁ ଗୋଟେ ଗୌରବ କାହିଁକିନା ତାଙ୍କୁ ଅନୁସାରେ ଆମ କୋରାପୁଟ ଜିଲ୍ଲାଟା ଗର୍ବିତ ହୋଇଥାଏ ଆମର ଏ କୋରାପୁଟରୁ ସ୍ରାବ ସାବର ଶ୍ରୀ କ୍ଷେତ୍ର ବୋଲି ଜଗନ୍ନାଥ ମନ୍ଦିର ଅଛି ଯାହାକି ସାବର ଶ୍ରୀ କ୍ଷେତ୍ର ନାଁରେ ପରିଚିତ କୋରାପୁଟରେ ଅନେକ ପର୍ବପର୍ବାଣି ପାଳନ କରାଯାଏ ସେଥିମଧ୍ୟରୁ ରଥଯାତ୍ରା ଚୈତ ପର୍ବ ଦୀପାବଳି ଅନେକ କିଛିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆମର କୋରାପୁଟ ଜିଲ୍ଲାରେ ମଧ୍ୟ ସ୍ଥାପିତ ହେଇ ରହିଛି ଯାହାକି ଆମେ ଏହିସବୁକୁ